ଆମ ଭାରତରେ ମଧ୍ୟ ଆମେ ବିଶ୍ୱବିଦ୍ୟାଳୟରେ ବି ମଧ୍ୟ ଆମେ କହିଥାଉ କି ଆମେ ବିଜୁ କୃଷି ଏବଂ କୃଷି ବୈଷୟିକ ଆମେ କରି ଜୀବନ ଯାପନ କରିଥାଉଁ କୃଷି ଗୋଟିଏ ହେଉଛି ଆମର ପରିଶ୍ରମର କାର୍ଯ୍ୟ ଏବଂ ସେହି ଆମେ ଗୋଟିଏ ଗୋଟିଏ ଲୋକ ଆମ ଭାରତରେ ଆମେ କୃଷି କାମରେ ବେଶୀ ଧ୍ୟାନ ଦେଇଥାଉଁ ଏବଂ ଗୋଟିଏ ଚାଷୀ ଆମେ ସେଥିପାଇଁ ସେହି କୃଷି ବୈଷୟିକକୁ ଆମେ ବୁଝାମଣା କରି କୃଷିରେ ବେଶୀ ଧ୍ୟାନ ଦେବା କଥା ଉଚିତ୍ ଏବଂ କୃଷି ଆମ ଭାରତରେ ସମସ୍ତଙ୍କୁ କୃଷି ବିଷୟରେ ଆମେ ସମସ୍ତଙ୍କୁ ପ୍ରଭାବିତ କରିବା କଥା